ହ୍ୟାଲୋ ନାନୀ ନମସ୍କାର କେବେ ଗାଁକୁ ଆସିବୁ ଆଉ କେଉଁ ଦିନ ଏଠୁ ବାହାରିଲେ ହେବ ପିଲାଙ୍କର ଖରା ଛୁଟି ଅଛି ଆଉ କାଲି କି ପହରଦିନ ଭିତରେ ଦିନେ ଦୁଇ ଦିନ ଭିତରେ ମୁଁ ବାହାରୁଛି

ଆଉ ଆଉ କେମିତି ଯିବା ଅଟୋରେ ଯିବାର କି ରିକ୍ସାରେ ଯିବାନି ତୋ ସ୍କୁଟିରେ ଦୁଇ ଜଣ ଯାକ ବୁଲିକି ଯିବା ତୁ ଅଧା ସମୟ ଡ୍ରାଇଭିଂ କରିବୁ ମୁଁ ଅଧା ସମୟ ଡ୍ରାଇଭିଂ କରିବି ଦୁଇ ଜଣଯାକ ମସ୍ତି କରିବା ବୁଲିବା ଆଉ ଆଉ ଆଉ କ'ଣ କରୁଥିଲୁ ହଁ ଦୁଇ ଦିନ ହଁ ବହୁତ ଭଲ ଲାଗିଲା ହଁ ଆଉ ହଁ ଭଲ ଲାଗିଲା ହଁ ନନ୍ଭେଜ୍ ତ ଆଉ ଭଲ ଲାଗିଲା ସାଧା ଉପରେ

ହଁ ହଁ ହଁ ଭଲ ଲାଗିଲା

ଆଉ ଭେଜ୍ ଉପରେ ଖାଲି କ'ଣ ସଦାବେଳେ ନନ୍ଭେଜ୍ ଆଉ ଭେଜ୍ ଉପରେ ଦେବୁନି ଗୋଟେ ଦିନ ଖୁଆଇବୁନି

ଆଉ କାଲି କ'ଣ ପିନ୍ଧିକି ଯିବ ହଁ କେଉଁ କଲର୍ ଡ୍ରେସ୍ ପିନ୍ଧିକି ଯିବୁ କୁହ ମୁଁ ମ୍ୟାଚିଙ୍ଗ୍ କରିକି ତାକୁ ଚାହିଁକି ପିନ୍ଧିକି ଯିବି ହଁ ହଁ ଆଉ ନନାଙ୍କୁ ସାଙ୍ଗରେ ନେବା ନା ଏକୁଟିଆ ଯିବା ହଁ ଆଉ ହଉ ଠିକ୍ ଅଛି ଠିକ୍ ଅଛି ଆଉ କାଲିକୁ ଆସ ହଁ